କ୍ୟାବ୍ ଟ୍ରାନ୍ସପୋର୍ଟ ଏଜେନ୍ସିରେ ଲାଗିଛି ମୁଁ ଏକ କ୍ୟାବ୍ ବୁକ୍ କରିଥିଲି କିନ୍ତୁ ସେ ଲେଟ୍ରେ ପହଞ୍ଚିବାରୁ ମୋର ଫ୍ଲାଇଟ୍ଟି ମିସ୍ ହେଇଯାଇଛି ଏପରି ସର୍ଭିସ୍ ଯଦି କରିବେ ତାହେଲେ ଆମେମାନେ ଠିକ୍ସେ ସର୍ଭିସ୍ ପାଇପାରିବୁ ନାହିଁ ସଂସ୍ଥାକୁ ଯଦି ଠିକ୍ସେ କରିପାରିବେ ନାହିଁ ତାହେଲେ ସଂସ୍ଥାକୁ ବନ୍ଦ କରିଦିଅନ୍ତୁ ଲୋକମାନଙ୍କୁ ହଇରାଣ କରନ୍ତୁ ନାହିଁ ମୁଁ କିଛି ଜାଣିନି ମୋ ଟଙ୍କା ମୋତେ ଫେରେଇ ଦିଅନ୍ତୁ ପୈଠ କରନ୍ତୁ ନହିଁ ମୋ ଟଙ୍କା ମୋତେ ଫେରେଇ ଦିଅନ୍ତୁ ଆପଣମାନଙ୍କର ଏମିତି କାର୍ଯ୍ୟକଳାପକୁ ଦ୍ୱାରା ଲୋକମାନେ ବହୁତ ହଇରାଣ ହେବେ ଏସବୁ ସଂସ୍ଥାକୁ ଯଦି କରିପାରିବେ ନାହିଁ ଠିକ୍ସେ ସଠିକ୍ ଭାବରେ ତାହେଲେ ବନ୍ଦ କରିଦିଅନ୍ତୁ ମୋ ଟଙ୍କା ମୋତେ ଫେରେଇ ଦିଅନ୍ତୁ